ବଗିଚା ଲାବାକେ ତ ବହୁତ୍ ବଢ଼ିଆ ଲାଗ୍ସି ଫେର୍ ବିି ଯେନ୍ମାନ୍ଙ୍କର୍ ଜାଗା ଠିକ୍ ଥିସି ଆମେ ସେମାନଙ୍କୁ ବଗିଚା ଲଗାବାଲାଗି ବହୁତ୍ ସାହାଯ୍ୟ କର୍ସୁଁ ତାଙ୍କୁ ଖତ୍ ଆଣି ଦଉଚୁଁ ଆମର୍ ଦେଶୀ ଖତ ତାପରେ ପାଣି କେନ୍ତାକିରି ଆସ୍ବା ତାଙ୍କୁ ପାଣି ବ୍ୟବସ୍ଥା କରି ଦଉଛୁଁ ତ ଗୁଟେ ବଗିଚା ଜଗାବାର୍ ଲାଗି ଜାଣା ଜାଣା ଆବଶ୍ୟକତା ତାକେ ବାଡ଼ା ଘୁର୍ବାର୍ଠାନୁ ଆରମ୍ଭ କରି ଏବେ ସିନା ତାର୍ ବାଡ଼ା ପଳେଇ ଆସୁଚେ ଆଗକାଲରେ କଣ୍ଟା ବାଡ଼ା ଦଉଥିଲେ ବିଭିନ୍ନ ଡାଲ୍ ପତ୍ରର ବାଡ଼ା ଦଉଥିଲେ ଆର୍ ବଗିଚା ବହୁତ୍ ସୁନ୍ଦର୍ ଦିଶୁଥିଲା ଏବଂ ବଗିଚାର୍ ପ୍ରକୃତରେ ଗଛ୍ମାନଙ୍କୁ ଯଦି ଛୋଟ୍ ଗଛ୍ ଟାଇପ୍ର ବଗିଚା କର୍ବାର୍ ଲାଗିଗଲେ ପାଞ୍ଚ୍ ବାଏ ପାଞ୍ଚ୍ ଡିଷ୍ଟେନ୍ସରେ ଜଗାବାର୍ କଥା ଆର୍ ଦଶ୍ ବାଏ ଦଶ୍ ଇଟା ବଡ଼୍ ଗଛ୍ମାନଙ୍କର୍ ଲାଗି ଯଦି ଆମେ ଛୋଟ୍ ଗଛ୍ ଟାଇପ୍ର ଜଗାମା ପାଞ୍ଚ୍ ବାଏ ପାଞ୍ଚ୍ ଜଗାଲେ ଠିକ୍ ହିସାବେ ସେ ଖାଦ୍ୟ ପାଇପାର୍ବା ଆର୍ ଠିକ୍ ହିସାରେ ତାର୍ ସେ ଗଛ୍ର ସୁନ୍ଦର୍ତାକେ ଆନିପାର୍ବା ଆର୍ ଅତି ବେଶୀ ପାଖେ ଯୋଗେଇଦେଲେ ସେ ଗଛ ଠିକ୍ସେ ଆଣି ନେଇପାରେ ତାର୍ ସୌନ୍ଦର୍ଯ୍ୟ ନେଇ ଦିଶିପାରେ ଯେନ୍ଟାକି ଆମର୍ ଭାଷାରେ ଆମେ ଗଛ୍ କେର୍ଚି ହେଇଗଲା ବଲୁଛୁ ଆରୁ ଯଦି ପାଞ୍ଚ୍ ବାଏ ପାଞ୍ଚ୍ରେ ଜଗାମା କିମ୍ବା ଦଶ୍ ବାଏ ଦଶ୍ରେ ଜଗାମା ଯେନ୍ଟା ବଡ଼୍ ଟାଇପ୍ର ଗଛ୍କେ ସେ ବହୁତ୍ ସୁନ୍ଦର୍ ଦିଶ୍ସି ଖାଦ୍ୟ ଠିକ୍ ହିସାବରେ ପାଇପାର୍ସି ପାଣି ପବନ୍ ପାଇପାର୍ସି ଯାହା ଦ୍ୱାରା ତାହାକେ କୌଣସି ରୋଗ ବି ନେଇ ହୁଏ ତେଣୁ ଆମର୍ କର୍ତ୍ତବ୍ୟ ଆମେ ଟିକେ ବଡ଼୍ ଟାଇପ୍ର ଗଛ୍ମାନ୍ଙ୍କୁ ଦଶ୍ ବାଏ ଦଶ୍ରେ ଜଗାବାର୍ କଥା ଏବଂ ପାଞ୍ଚ୍ ବାଏ ପାଞ୍ଚ୍ ଛଅ ଟାଇପ୍ର ଗଛ୍କେ ଜଗାଲେ ବହୁତ୍ ସୁନ୍ଦର୍ ଦିଶି ବୋଲିକିରି ଆମେ ପ୍ରାୟ ବହୁତ୍ ଲୋକ୍କେ ଏନ୍ତା ଉପଦେଶ୍ ଦେଇଚୁ ଆରୁ କେତେ ଜଣ ବି କିଛି ବଗିଚା କରିକିରି ବହୁତ୍ ବେନିଫିଟ୍ ଲାଭବାନ୍ ବି ହେଇଚନ୍ ବର୍ତ୍ତମାନ୍ ବି ସେ ଜାଗାମାନେ ଅଛେ ତାଲି ବହୁତ୍ ବହୁତ୍ ବଢ଼ିଆ ବଗିଚା କର୍ବାର୍ଟା ସବୁଠାରୁ ସୁନ୍ଦର୍ ଏ